ଆମେ ଶିଶୁମାନଙ୍କର ଭଲ ଯତ୍ନ ନେଉଛୁ ଏବଂ ସେମାନେ କେଉଁ ରକମ ଭଲରେ ରହିବେ ତା ପ୍ରତି ସେମାନେ କ'ଣ ଖାଇବେ ସେଇଟା ପ୍ରତି ଯତ୍ନବାନ ହେଉଛୁ ତାଙ୍କର ତା'ର ଶିକ୍ଷା ବ୍ୟବସ୍ଥା କି ଟାଇପ୍ର ସେମାନେ ବଢିବେ ଏବଂ ସୁସ୍ଥ ରହିବେ ସେ ପ୍ରତି ସ୍ୱାସ୍ଥ୍ୟକେନ୍ଦ୍ର ସାଙ୍ଗରେ ମଧ୍ୟ ତାଙ୍କର ଆମ ଯୋଗାଯୋଗ ରଖୁଛି ଏବଂ ଘରେ ଆମର ଯେଉଁ ପଶୁ ଆମେ ରଖୁଛୁ ଗାଈ ଏ ବା ଗୋରୁ ସେମାନଙ୍କର ଯତ୍ନ ମଧ୍ୟ ନେଉଛୁ ଗାଈ ବାଛୁରୀ ସେ ବାଛୁରୀ ଆମର ଛୁଆ ପାଖରୁ କିଏ ରଖ ଭଲରେ ରହିବେ ସେଥିପ୍ରତି ଆମେ ଆମର ପଶୁ ଚିକିତ୍ସକ ଆମର ଭିଏସ୍ଙ୍କ ସାଙ୍ଗରେ ଭଲ ଯୋଗାଯୋଗ ରଖୁଛି ଯାହାଫଳରେ କି ତାଙ୍କର ଯେଉଁ ଟ୍ରିଟମେଣ୍ଟରେ ଆମର ପଶୁ ଯେଉଁ ବାଛୁରୀ ରହୁଛି ତାଙ୍କର ତାଙ୍କ ଇଏରେ ଭଲ ରହୁଛନ୍ତି ଆଉ ଯତ୍ନ କହିଲେ ତାଙ୍କର ପ୍ରଜନନ ସମୟରେ ମଧ୍ୟ ସେ ଆମର ଭି ଏସ୍ ଡକ୍ଟର୍ ଭଲ ଆସିକି ସହଯୋଗ କରୁଛନ୍ତି ଯାହାଫଳରେ ସେମାନେ ସୁସ୍ଥ ରହୁଛନ୍ତି ଆମର ମାନେ ପ୍ରଜାତି କହିଲେ ଆମର ଗାଈ ଅଛି ଆମର ଭଲଷ୍ଟିନ୍ ଗାଈ ଅଛି ଏବଂ ତାଙ୍କୁ ସକାଳୁ ଆମେ କୁଣ୍ଡା ତୋରାଣୀ ଏବଂ ଦାନା ଦେଇଥାଉ ଏବଂ ସନ୍ଧ୍ୟାବେଳେ ମଧ୍ୟ ସେଇ ବିଏସ୍ଙ୍କ ଟାଇପ୍ର ଖାଦ୍ୟ ସକାଳୁ ଯେଉଁ ରକମ ଦିଆହୁଏ ସେଇ ବିଏସ୍ଙ୍କ ଟାଇପ୍ର ଦିଆହୁଏ ଦିନବେଳେ ଚରିବା ପାଇଁ ଛଡ଼ା ହୁଏ ଏବଂ ପଶୁ ଚିକିତ୍ସକଙ୍କ ଜରିଆରେ ଯେଉଁ ମିଳୁଛି ଆମର ସରକାରଙ୍କ ତରଫରୁ ତାଙ୍କର ଭେଟନାରୀ ତରଫରୁ ଯେଉଁ ମିଳୁଛି ତାଙ୍କର ଏ ମିନେରାଲ୍ ଭିଟାମିନ୍ସ ଏବଂ ତାଙ୍କର ଘାସ ଚାରା କିମ୍ବା ଆମର ଆଜୋଲା ସେସବୁ ଦିଆଯାଉଛି ଯାହାଫଳରେ କି ସେମାନେ ସୁସ୍ଥ ରହୁଛନ୍ତି ସବୁ